ହ୍ୟାଲୋ ହଁ ହଁ ମୁଁ ଟେଲର୍ ମ୍ୟାଡ଼ାମ୍ କହୁଛି ହଁ ହଁ ହଁ କେବେ ଆଉ କେତେଦିନ ଅଛି ବାହାଘର ହଁ ଅଛି ତ ଟାଇମ୍ ଆଉ ହଁ ହେଇପାରିବ ଲେହେଙ୍ଗା ଖାଲି ସିଲେଇ କରିବା ରେଟ୍ ଅଲଗା ତା'ର ବ୍ଲାଉଜ୍ ସହ ସିଲେଇ କରିବା ରେଟ୍ ଅଲଗା ଆଉ ଶାଢ଼ୀ ଫଲ୍ ସିଲେଇ ମୁହଁ ସିଲେଇ କରିବା ତ ପଚାଶ ଟଙ୍କା ନେଉଛି ତା'ପରେ ଲେହେଙ୍ଗା ବ୍ଲାଉଜ୍ ସିଏ ହଁ ଡିଜାଇନ୍ ହେଲେ ସାତଶହ ଛଅଶହ ସାତଶହ ପଡ଼ିବ ତା'ର ବ୍ଲାଉଜ୍ ତିଆରି ଶାଢ଼ୀ ବ୍ଲାଉଜ୍ ଲେହେଙ୍ଗା ବ୍ଲାଉଜ୍ ଇଏ ତିଆରି କରି ଦେଖ ମୋର ରେଟ୍ ସମସ୍ତଙ୍କ ରେଟ୍ଠୁ ମୋର ରେଟ୍ କମ୍ ଲେହେଙ୍ଗା ସିଲେଇ ଭଲ ସମସ୍ତେ ସବୁ ଇଏ ସିଲେଇ କରିଛନ୍ତି ତଥାପି ଦୁଇହଜାର ଅଢ଼େଇହଜାର ପଡ଼ିବ ଲେହେଙ୍ଗା ସିଲେଇ ବ୍ଲାଉଜ୍ ହେବ ତା'ର ଲେହେଙ୍ଗାର ସିଲେଇ ହେବ ହଁ ହଁ ହଁ ହଁ ଅଛି କୋଡ଼ିଏ ପଚିଶ ଦିନ ହେବ

ଡ୍ରେସ୍ ତୁମର ଅସ୍ତ୍ର ଲଗାଇବ କି ଖାଲି ପ୍ଲେନ୍ କରିବ କି ଡ୍ରେସ୍ରେ ପୁଣି ଡିଜାଇନ୍ ହେବ ହଁ ଅସ୍ତ୍ର ଲାଗିଲେ ତ ଅଧିକା ପଡ଼ିବ ରେଟ୍ ନା ରେଟ୍ ଡ୍ରେସ୍ ପ୍ୟାଣ୍ଟ୍ କେମିତି କ'ଣ କରିବ ଡ୍ରେସ୍ କେମିତି କ'ଣ କରିବ ସେହି ଅନୁପାତରେ ତା'ର ପଇସା ହଁ ଡି ଡିଜାଇନ୍ ହେଲେ ସେହି ପାଞ୍ଚଶହ ଛଅଶହ ପଡ଼ିଯିବ ଆଉ ତିଆରି ଆଉ ତୁମେ ଆଗ ଆଣ କପଡ଼ା ସବୁ ଆଣିକି ଆସିଲାବେଳେ ସେତିକିବେଳେ ଯାହା ଦେଇ ଦେଇକି ଆଡ଼ଭାନ୍ସ୍ ଯିବ ତା'ପରେ ଆସିକି ନେବ ତୁମର ଯେତିକି ଦିନ କହି ଦେଇଥିବି କରିବା ପାଇଁ ଯେଉଁ ଡେଟ୍ ଦେବି ସେହି ଡେଟ୍ର ଆସିକି ପଇସା ପେମେଣ୍ଟ୍ କରିକିରି ନେଇକି ଯିବ ଆଉ ହଁ ଆସନ୍ତୁ ହଁ କଲ୍ ଆଗରୁ କରିଦେଲେ ମୁଁ ଥିବି ସେହି ସମୟକୁ ଆପଣ ଆସିବେ ଆଉ ହଉ ରଖନ୍ତୁ